ମୁଁ ଯେତେବେଳେ ମାଛ ଧରେ ସେ ସମୟରେ ଯେଉଁ ନଦୀ ବା ପୋଖରୀରୁ ସେଠାରେ ପାଣିରେ ବିଭିନ୍ନ ଅପରିଷ୍କାର ପାଣି ମିଶି ଥାଏ ଅଳିଆ ଆବର୍ଜନା ପଡ଼ିରହିଥାଏ ସେତେବେଳେ ଆମକୁ ମାଛ ଯିବାକୁ ଅସୁବିଧା ହୁଏ ଜଳ ପ୍ରଦୂଷଣ ବିଗତକାଳରୁ ହୋଇଆସୁଛି କିଛି ପରିବର୍ତ୍ତନ ହୋଇନାହିଁ ଯଦି ଜଳ ପ୍ରଦୂଷଣ ହେଉଛି କାହିଁକି ନା ଲୋକମାନେ କରୁଛନ୍ତି ଲୋକମାନେ ଯଦି ସଚେତନ ହେବେ ଜଳ ପ୍ରଦୂଷଣ ହେବ ନାହିଁ